ସୁଲଭ୍ ପରିବହନ୍ ରେ ଆମର ଶିକ୍ଷାଟା ହୋଉଛି ଲୋକ କଲେଜ୍ ଗଲେ କେନ୍ତା କରି୍ ସେଇଟା ଯେ ପାର୍ମୁଁ ଠିକ୍ ଟାଇମ୍ରେ ତ ବସ୍ବି ନାଇଁ ବସ୍ରେ ବି ଅଧା ଲୋକେସନ୍ ସାଇକେଲ୍ରେ ବି ଯାଇସନ୍ ଗାଡ଼ି ମଟର୍ରେ ବି ଯାଇସନ୍ ହଁ ଗାଡ଼ି ମଟର୍ବି ଗଲେ ହେନ୍ତି ଥୋଡ଼ି ବାପା ମାଆଙ୍କ ଥୋଡ଼ି ସେ କାମ୍ ଫ୍ରୀ ଥିବା କେ ତା'ପରେ ମାନେ ଥୋଡ଼ି ଫ୍ରୀ ଥିବେ କେ ତ ସେମାନେ ମାନେ ବି ତ ତାଙ୍କ ଗାଁ ଲାଗି ଥିବି ନା ତ ଏନି ଟାଇମ୍ ତ ଜେୟ ନାଇଁ ଦିଅନ୍ ମାନେ ଛୁଆମାନ୍ଙ୍କୁ ନେଇ କରି କଲେଜ୍ ତ ଯେଇଁ ନ୍ ପାରନ୍ ଏନି ଟାଇମ୍ ତ ଅଧା ଲୋକ୍ ହଷ୍ଟେଲ୍ ମାନ୍ ଙ୍କୁ ବି ରହିସନ୍ ଙ୍କୁ ବି ରହିସନ୍ ତ ଆଉବସ୍ବି ବସ୍ର ବି ଠିକ୍ ଠିକାଣା ନାଇନ୍ ଟାଇମ୍ରେ ଆଇଲେ ବି ଥୋଡ଼ି ଅଟ୍ କିବା କି ଆମ୍ କୁ ଆମେ ମାନେ ବି ଠିକ୍ସେ ବାହାରିଲେ କେଁ ସେ ବସ୍ର ଟାଇମ୍ ପାଇଁ ପାର୍ମା ଆମେ ତ ହେତିଲାଗି ଆମେ ମାନେ ଅଧା ଚାମ୍ବର୍ରେ ବି ରହିଆସୁଁ କେଁ ଆଉ ଜଲ୍ଦି ଯଦି କ୍ଲାସ୍ଟା ବି ମିସ୍ ହେଇଯିବା ଆଉ ଆମର୍ ସ୍ଵାସ୍ତ୍ୟ ସେବାରେ ଆମର୍ ଆମେ ଜେସୁଁ ହସ୍ପିଟାଲ୍ କେନ୍ତା କରି ଆମେ ଯେ ପାର୍ମା ସେଥିଲାଗି ବି ଆମ୍କୁ ବିକିଛୁ କିଛି ଜରୁରତ୍ ପଡ଼ବାର୍ କଥା ତ ଆମେ୍ ମାନେ ବି ସେ ଗଲେ କେତେଟା ସେନ୍ କାମ୍ ଅଛେ କି କେନ୍ତା କର୍ମୁଁ ଆମେ କେନ୍ତା କିନ୍କି ଗଲେ ସେ ଜିନିଷ୍ ଟିକେ ପାର୍ମୁଁ ସେଇ ଜିନିଷ୍ ମାନେ ବି ଆମ୍କୁ ଜରୁରତ୍ ପଡ଼୍ସି ଆଉ ଶିକ୍ଷା ବି ଆମକୁ ଜଲ୍ଦି ଟିକେ ପହଁଛି ବାର୍ ପଡ଼୍ସିଁ କେନ୍ତା କରି ଆମେ ପଢ଼ିପାର୍ ମୁଁ ଜଲ୍ଦି କେନ୍ତା ପାର୍ମୁଁ କେମିତି ଜିମୁଁ ଯେ ଜଲ୍ଦି ପହଁଛି ପାର୍ମୁଁ ଗାଡ଼ିରେ ବି ଯାଇଁନାହଁ ତ ଠିକ୍ ଟାଇମ୍ରେ ଆଉ କେତେଟା ଅଧା ଲୋକ୍ ଗରିବ୍ ଦୁଃଖୀ ଥିସନ୍ କି ନିଜର୍ ମାଆ ବାପା ଗାଡ଼ି ବି ଘିନ୍ ନାଇ କି ସାଇକେଲ୍ବି ଘିନ୍ ନାଇଁ ପାରନ୍ ତ ସେ ତାକୁ ହଷ୍ଟେଲ୍ ଚାମ୍ବର୍ ମାନଙ୍କୁ ବି ରଖିଦେଶନ୍ ଆଉ କେବେ କେବେ କେନ୍ତା ମିଲି ଆସନ୍ତା କନି କି ଭେଟ୍ ପଡ଼ି ଆସନ୍ ସେଥିଲାଗି ଆମ୍ କୁ ବି ହେତି ଆମ ପାଖେ ସାଇକେଲ୍ ମୋଟର୍ ବି ନାଇନ୍ ଯେ ଆମେ୍ ସେ ସାଇକେଲ୍ ମୋଟର୍ ଯୋଉଠୁଁ ସବୁ ସେଥିଲାଗି ଆମେ ଚାମ୍ବର୍ରେ ରହିକରି ଆମେ କଲେଜ୍ରେ ପଢ଼ସୁଁ